ସ୍କୁଲ୍ ଓ କଲେଜ୍ ଇଂରାଜୀରେ ପ ସବୁକିଛି ପଢ଼ା ଯାଉଛି ବର୍ତ୍ତମାନ ଆମ ରାଜ୍ୟ ସରକାର ଓଡ଼ିଆ ଭାଷାର ଉନ୍ନତି ଏବଂ ବିକାଶ ନିମନ୍ତେ ବହୁତ ପ୍ରକାରର ଚେଷ୍ଟା କରୁଛନ୍ତି ଓଡ଼ିଆ ଭାଷା ଇଂରାଜୀ ଓ ସଂସ୍କୃତ ଠାରୁ ଅତି ସରଳ ଓଡ଼ିଆ ଭାଷା ଲୋକମାନେ ବହୁତ ସରଳ ଭାବରେ ବୁଝିପାରନ୍ତି ପାଠ ପଢ଼ାରେ କଷ୍ଟ ବି ହୁଏ ନାହିଁ ଜଲ୍ଦି ପଢ଼ିପାରନ୍ତି ଓ ବୁଝିବାରେ ମଧ୍ୟ ସହଜ ହୋଇଥାଏ ଛୋଟ ପିଲାମାନେ ଓଡ଼ିଆ ଭାଷା ଦ୍ୱାରା ପରୀକ୍ଷାରେ ଭଲ ନମ୍ବର ରଖିଥାନ୍ତି ଆଜିକାଲି ପିଲାମାନେ ଇଂରେଜୀ ଓ ସଂସ୍କୃତକୁ ଅଧିକ କଷ୍ଟ ବୋଲି ଭାବୁଥାନ୍ତି କିନ୍ତୁ ଓଡ଼ିଆକୁ ଅତି ସରଳ ବୋଲି ଭାବିଥାନ୍ତି ତେଣୁ ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ ଏବଂ ସଂରକ୍ଷିତ କରାଯାଇପାରିବ ଯଦି ଆଗାମୀ ପିଢ଼ିକୁ ଓଡ଼ିଆ ଶିଖାଇବା ପାଇଁ ପ୍ରୋତ୍ସାହିତ କରିବା ଓ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା କରିବା ଗୀତ ଶୁଣିବା ପୌରାଣିକ ଗଳ୍ପ ଶୁଣାଇ ହେବ